ଆମ ଯାଜପୁରରେ ମହୋତ୍ସବ ପାଳନ କରାଯାଏ ସେଠି ମହୋତ୍ସବରେ ବଡ଼ବଡ଼ ନେତା ମନ୍ତ୍ରୀ ସବୁ ଆସନ୍ତି ବଡ଼ ବଡ଼ କଳାକାର ବି ଆସନ୍ତି ସେଠି ନାଚ ଗୀତ ଯେଉଁ ବାଜା ଯେଉଁ ସବୁ ବଜାଯାଏ ଗୀତ ବି ଗାଆନ୍ତି ନାଚ ବି ହୁଏ ଆଉ ବଡ଼ ବଡ଼ ଦୋଳି ପଡ଼େ ବଡ଼ ବଡ଼ ଆଉ ମୁଁ ମାନେ ବିକ୍ରି ହେଉଥିବା ବହୁତଗୁଡ଼ିଏ ଜିନିଷ ବି ସେଠି ପଡ଼ିଥାଏ ଖାଇବା ଜିନିଷ ବି ପଡ଼ିଥାଏ ସେଠିକାର ପରିବେଶ ବହୁତ ଭଲ ଥାଏ ଆଉ ସେଠିକାର ପାଖ ସବୁ ଲୋକ ସେଠି ବୁଲନ୍ତି ଆଉ ପରିବେଶକୁ ବହୁତ ଭାବରେ ମଜା ନିଅନ୍ତି ଆଉ ହେଉଛି ଆମର କାର୍ତ୍ତିକ ପୂର୍ଣ୍ଣିମା ସେଥିରେ ବୋଇତବନ୍ଦାଣ ହୁଏ ପ୍ରତ୍ୟେକ ଘର ଘର ଲୋକ ନଦୀ ନାଳ ପୋଖରୀରେ ନେଇ ସେ ପର୍ବକୁ ପାଳନ କରନ୍ତି